ଆସ ଯିବା ଚାଟ୍ ଖାଇତେ ହଁ ହଁ ଆସ ଆସ ଯିବା ଚାଟ୍ ଖାଇତେ ସିଏ ହଁ ହଁ ହଁ ଆରେ ହଁ ସିଏ ପରା ଆମକୁ ଜାଣିଛନ୍ତି ସିଏ ଆମକୁ ଜାଣିଛନ୍ତି ସିଏ ଆମକୁ ଚିହ୍ନିଛନ୍ତି ଆଗରୁ ସିଏ ଆଉ ସିଏ ଜାଣି ନାହାନ୍ତି ନା ଆମେ ତ ପ୍ରାୟେ ତାଙ୍କ ପାଖରେ ଖାଏ ସେଇଠି ସେ ଭଲ ଦିଏ ଏକ୍ସଟ୍ରା ବି ଦିଏ ଅଧିକା ବି ଦିଏ ସେ ଆମ ଖାସ୍ ଲୋକ ଆଉ ସେ ଦେବେନିନା

ହୁଁ ହୁଁ

ହଁ ଆରେ ସିଏ ବି ମୋତେ ବି ଚିହ୍ନିଛନ୍ତି ହେଲା ପଇସା ବି ହ ତୁ ଆଗେ ଖାଇସାରେ ତାପରେ ପଇସା ପରେ ଦେବୁ ଆଗେ ତୁ ଖାଇସାରେ ସିଏ ମୋ ମାନେ ବହୁତ ଭଲ ମାନେ ଚିହ୍ନା ପରିଚୟ ତ ସିଏ ପ୍ରାୟେ ତ ପରେ ପଇସା ଦେବୁ ତୁ ଆଗେ ଖା ତ ଅଁ ଚାଟେ ତାପରେ ଖାଇସାର ତୁ ପରେ ପଇସା ଦେଇଦବୁ ଆଉ ହଁ ପାମ୍ପଡ଼ି ଦେବ ତା ସାଙ୍ଗର ଦହି ଖଟା ପାଣି ମାନେ ତା'ର କିଛି କମି ନାହିଁ ସିଏ ବଢ଼ିଆ

ତମେ ସିନା ସ୍କୁଲ୍ ବେଳରୁ ମୁଁ କିନ୍ତୁ ମୋ ଶାଶୁଘରୁ ଆସିଲା ପାଖରୁ ମୁଁ ଚିହ୍ନିଛି ସିଏ ସବୁବେଳେ ଆସେ ଆଉ ବିକ୍ରି କରିବାପାଇଁ ଆଗରୁ ସିଏ ଆମ ଗାଁର ବିକ୍ରି କରୁଥିଲା ତାପରେ ବୁଲିବୁଲିକା ସିଏ ଆମ ଶାଶୁଘର ବି ଧରିଗଲାଣି ଆଉ ତାକୁ ଆମେ ବି ଆଗରୁ ବି ଚିହ୍ନିଥିଲ

ହଁ ସିଏ ଚାଟ୍ ପୂରା ଉଁ ଫେମସ୍ ଚାଟ୍ ତା'ର ତା'ର ନମ୍ବର୍ ୱାନ୍ ଚାଟ୍ ତା'ର ଏକ୍ସଟ୍ରା ଚାଟ୍ ଦିଏ ମୁଁ ତ ଆଉ କାହାରି ପାଖରୁ ଖାଇମିନି ତାରି ପାଖରୁ ଚାଟ୍ ଖାଇମି ମୋର ବଢ଼ିଆ ଫେଭରାଇଟ୍ ଚାଟ୍ ଚାଟ୍ ହରିଆ ନନାକୁ ମୁଁ ଭଲସେ ଚିହ୍ନେ ହେଲା ସିଏ ମୋତେ ଝିଅ ଭଳିଆ ଭାବେ ହଁ ଭାଇର ଫେମସ୍ ଭାଇ ଗାଁ ଲୋକ ସିଏ ଫେମସ୍ ସିଏ

ହଁ ହଉ ହଉ ହଁ ଆ ସେ ନନା କୁହନ୍ତି ପରା ଏ ବୋହୁ ମାଆ ଆସିଛି ଚାଟ୍ ବୋହୁ ମାଆ ପଇସା ନ ଦେଇକି ଚାଟ୍ ଖାଇଦେଇ ଯାଅ ପଇସା ପରେ ଦେବ ଭାଇ ଦେଇଦେବେ ପଇସା ଆରେ ହଁ ହଁ ଯିବା ଯିବା ହରିଆ ନନା ତମେ ମୁଁ ଯିବା ହଁ ଦି ହଁ ଦିଦି ଆସ ଯିବା ସାଙ୍ଗରେ ଯିବା ଯାଇକି ଚାଟ୍ ଖାଇକି ଆସିବା ଚାରଟା ବେଳେ କିଛି କାମ ନାଇ କାମଫାମ ସରିଗଲା ବସଛି ଖାଲିଟାରେ ଚାଲ ଚାଟ୍ ଖାଇକି ଟିକିଏ ଆସିବା ବୁଲିକି